ହେଲୋ ହୁଁ କହୁନୁ ହଁ ବାବୁ କୁହନ୍ତୁ ସବୁ ଦେହ ହାତ ଭଲ ଅଛି ଖାଲି ଭୋକ ଟିକେ କରୁଛି ଆ ହ ପା ସେମତି ତ ସେ ଇଏ ପାଇଁ ଆଉ ସେମତି ତ ଚାଲୁଛି ଆଉ ହଁ ସବୁ ଭଲ ଖାଇବା ଦେଇ ସରିଯିବ ସବୁ ହଁ ଦେହ ତ ଭଲ ଅଛି ପିପିଲିରୁ ଆମେ ଧୁଆ ଧୁଆ ହଉଛୁ ତାକୁ ଖାଇକିରି ମାନେ ପୁରା ସନ୍ତୁଷ୍ଟ ନୁହଁ ଲାଭ କରୁଛୁ ହୁଁ ସିଏ ଭାବୁଛି କେସ୍ଟା ଫାଇଲ କରିବା ଯଦି ହେବ ପିପିଲିରେ କେସ୍ଟା ଫାଇଲ କରିବା ଆଉ କାହା ନାଁରେ କରିବା ସେ ଧୂଆଁ ଗୁଡ଼ା ତ ଦେଉଛନ୍ତି ଦେଉଛନ୍ତି ଫୁଣି ସେ ତା ଦେହରେ ଫୁଣି ସୁଗାର ହୋଇଯାଉଛି ଦେହରେ ହଁ ଇନକମ୍ କରିବା କଥା ଆଉ ହଁ ସବୁ ତ ଭଲ ହୁଁ ଆଉ କ'ଣ ଏଇ କ୍ୟାଣ୍ଟିନ୍ ଘର ଆଡ଼େ ମାଛ ଫାଚ ଧରିଲେଣି ନାଁ ନାଇଁ ହଁ ଆମ କ୍ୟାଣ୍ଟିନ୍ର ତ ସୁବିଧା ବୋଲି ରାତି ପାଞ୍ଚଟାରେ ଖାଇଲେ ସକାଳ ଦୁଇଟାରେ ଦେବେ ତାପରେ ଆଉ ଯେ ଯ ଯଦି ଖାଇବା ଯଦି ନ ଖାଇଲେ ତାହେଲେ ଆପଣଙ୍କ ଖାଇବା ଆଉ ପଛରେ ପାଇବେନି ପଛରେ ୟା ଓପର ଲୋକ ଓପର ଲୋକ ଖାଇଦେବେ ଆପଣ ବଡ଼ ଲୋକ କଥା ଆପଣଙ୍କ ବଡ଼ ବଡ଼ କାର ବଡ଼ ବଡ଼ ଗାଡ଼ି ଫାଡ଼ି ଚଢ଼ିକି ବୁଲିବେ ଆପଣ ଆମେ କ'ଣ ସେତେ ଉପରେ ତୁମର ଜେଜ ଅଜା ଅମଳରୁ କେସ୍ ଅଛି ନାତି ଯାଏଁ ଚାଲୁଛି ସରୁନି ଟଙ୍କା ଖାଲି ଗଦେଇ ନେଇ ଯାଉଛନ୍ତି କ'ଣ ଟଙ୍କା ଗୋଟେଇ ଗୋଟେଇ ତୁମେ ଟଙ୍କା ପାହାଡ଼ ପାଇଲେ ଆମ ବାରିଆଡ଼େ ଦେଖିଲା ବେଳକୁ ଖାଲି ଗଛ ବୁଦା ସବୁ ଦେଖାହେଉଛି ଆଉ ସେଇତ ସେଇତ ଖୁସି ହ ହକ ପଇସା ଦେଇ ବ ହକ ପନ୍ଦ ପନ୍ଦର ବର୍ଷ ପଡ଼ିଛି ପଇସାଟା ପୁଣି ଉଠିବ ନା ନାଇଁ ଆ ତୁମେ ସେମିତି ଚେଷ୍ଟା ତୁମେ ତୁମେ ସେମତି ଚେଷ୍ଟା କର ବେଶୀ ନାଇଁ ପନ୍ଦର କି କୋଡ଼ିଏ ବର୍ଷ ଖଣ୍ଡେ ପଡ଼ ଆଉ ଦୁଇ ତିନି ବର୍ଷ ସିଏ କାମ ନୁହଁ ପନ୍ଦର କୋଡ଼ିଏ ବର୍ଷ ପଡ଼ିବ ଟଙ୍କା ଏକାଥରେ କୋଟିଏ ଖଣ୍ଡେ ରୋଜଗାର କରିବ ମୋରି ବାଗିଆ ତ ସେଇ ଟଙ୍କା ଦଶ ହଜାରେ ପାଞ୍ଚ ହଜାରେ କାମ ଅଛି ଆଉ ହଁ ଆଉ ସବୁ ବଢ଼ିଆ ଖାଲି ଏଠୁ ଯାଇଁ କ୍ୟାଣ୍ଟିନରୁ ଖାଇବା ଯଦି ଶାନ୍ତି ହୋଇଗଲାଣି ହଁ ହଁ